ହ୍ୟାଲୋ ସାର୍ ନମସ୍କାର ଆପଣ ଗରମା ଗରମ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ଆଜି ରେଷ୍ଟୁରାଣ୍ଟ୍ ଖୋଲା ରହିବ ଯଦି ଖୋଲା ଅଛି ତେବେ ମୋର କିଛି ଖାଇବାର ଅର୍ଡ଼ର୍ କରିବାର ଅଛି ଚାଓମିନ୍ ଆଉ ପକୋଡ଼ାର ରୋଲ୍ ଏସବୁ ଅର୍ଡ଼ର୍ କରିବାର ଥିଲା ଆପଣ ଅନ୍ଲାଇନ୍ରେ ଅର୍ଡ଼ର୍ ନେଉଛନ୍ତି କି ଯଦି ଅନ୍ଲାଇନ୍ରେ ଅର୍ଡ଼ର୍ ନେଉଛନ୍ତି ତେବେ ଆମର ଶଂସାକୁ ଶଂସାରେ ଶଂସାକୁ ଗୋଟେ ଅର୍ଡ଼ର୍ କରିଦିଅନ୍ତୁ ମୁଁ ଆସିଲେ ଅନ୍ଲାଇନ୍ କିମ୍ବା ଏ ହାତରେ ପଇସା ଦେଇଦେବି